ମୁଁ ରାଜନୀତି କରିବାକୁ ଭଲପାଏ ନାହିଁ କିନ୍ତୁ ରାଜନୈତିକ ନେତାମାନଙ୍କୁ ମୁଁ ଭଲ ଭାବରେ ଜାଣିଛି ଯେମିତିକି ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ହେଉଛନ୍ତି ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କର

ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାର ବହୁତ ବାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ନବୀନ ପଟ୍ଟନାୟକ ଓଡ଼ିଶାର ପାଞ୍ଚଥର ହୋଇଛନ୍ତି ମୁଖ୍ୟମନ୍ତ୍ରୀ